ହ୍ୟାଲୋ ଆଜ୍ଞା କ୍ୟାବ୍ ଡ୍ରାଇଭର୍ କହୁଛନ୍ତି ହଁ ହଁ କେଉଁଠି ଅଛନ୍ତି ଆପଣ ପେଟ୍ରୋଲ୍ ପମ୍ପ ନାଇଁ ନାଇଁ ସେତେ ଦୂର ନାଇଁ ଆପଣ ତ ବହୁତ ଦୂରରେ ପଳାଇଲେ ହଁ ହଁ ଆପଣ ସେ ମେଡ଼ିକାଲ୍ ପାଖରେ ଅଛନ୍ତି

ସେ ମେଡ଼ିକାଲ୍ ପାଖରେ ପେଟ୍ରୋଲ୍ ସେଠି ଥିବେ ହଁ ହଁ ସେଠି ଅଛନ୍ତି କି ହଁ ହଁ ମୁଁ ସେଇଠି ନାହିଁ ଏଠି ସୁୁବର୍ ଛକ ହଁ ହଁ ହଁ ହଁ ସେଠି ଜଗନ୍ନାଥ ମନ୍ଦିର ଅଛି ନାଇଁ ନାଇଁ ନାଇଁ ସେଇଠି ଆପଣ ପୁରା ସିଧା ରାସ୍ତାରେ ଆସନ୍ତୁ

ନାଇଁ ନାଇଁ ନାଇଁ ସେ ସେ ପାଟରୁ ସେଠି ନାଇଁ ସେଠି ଗୋଟେ ମନ୍ଦିର ଅଛି ସେଠି ନାଇଁ ଏଇଠି ପୁରା ସୁବାଷ ଚନ୍ଦ୍ର ଆସନ୍ତୁ

ହଁ ହଁ ହଁ ସୁବାଷ ଚନ୍ଦ୍ର ଆସିକି ତା'ର ଲେଫ୍ଟ ଲେଫ୍ଟ ସାଇଡ଼୍ରେ ଗୋଟେ ରାସ୍ତା ଅଛି ସେଇଠି ଆସନ୍ତୁ ତାପରେ ସେ କର୍ଣ୍ଣରରେ ଗୋଟେ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର

ହଁ ସେ ହଁ ସେ ଜଗନ୍ନାଥ ମନ୍ଦିର ପାଖରେ ଗୋଟେ ଦୋକାନ ଅଛି ସେ ଦୋକାନରେ ମୁଁ ଅଛି

ହଁ ସେଇଠି ଏକା ଥିବି ମୁଁ ହଁ ହଁ ହଉ ଠିକ୍ ଅଛି ଆପଣ ଆସନ୍ତୁ ହଁ ସେ ଦୋକାନ ପାଖରେ ମୁଁ ଥିବି ଆପଣ ଆସିକି ମୋତେ କଲ୍ କରନ୍ତୁ ଠିକ୍ ଅଛି ହଁ ରହିଲି ଆଜ୍ଞା ହଁ